ଆମ ସଂସା ଗ୍ରାମରେ ପ୍ରତ୍ୟେକ ଖେଳ ହେଇଥାଉ ଆମ ପ୍ରତ୍ୟେକ ଖେଳରୁ ଆମ ପଞ୍ଚାୟତରେ ଖେଳ କରିଥାନ୍ତି ଯେମିତିକା ଆମର ଗୋଟେ ଟାଇମ୍ କ୍ରିକେଟ୍ ଖେଳ ହୋଇଥାଏ କ୍ରିକେଟ୍ ଖେଳରେ ପ୍ରତ୍ୟେକ ଗାଁ ଛୁଆ ଖେଳିଥାନ୍ତି ଆଉ ଯେମିତିକା ଆମର ଭଲି ଖେଳ ଭଲି ଖେଳ ହେଇଥାଏ ଟିକିଏ ଫୁଟବଲ୍ ଖେଳ ଫୁଟବଲ୍ ଖେଳ ଗୋଟେ ହେଇଥାଏ ଏମିତିକା ବହୁତ କିଛି ଖେଳ ଅଛି ଏମିତିକା ବହୁତ କିଛି ଖେଳ ଖେଳନ୍ତି ଏମିତିକା ଆମେ ଭଲି ଫୁଟବଲ୍ କ୍ରିକେଟ୍ ଖେଳିଥାଉ ଆମ ଗାଁ ଲୋକେ ଖେଳ କରିଥାନ୍ତି ତ ଏମିତିକା ଯେମିତି ଛୁଆ ଖେଳନ୍ତି ଦେଖି ଆମର ଗାଁ ଲୋକେ ବହୁତ ଖୁସି ହୁଅନ୍ତି ବା ଭାବନ୍ତି ଯେ କି ଆମ ଗାଁ ପିଲା କିଛି ଆଗକୁ ଯାଆନ୍ତୁ ଏମିତିକା ଖେଳି ଶରୀର ଓ ମନକୁ ସୁସ୍ଥ ରଖିବା ପାଇଁ ଆମେ ବିଭିନ୍ନ ପ୍ରକାର ଖେଳ ଖେଳିଥାଉ ତନ୍ମଧ୍ୟରୁ କ୍ରିକେଟ୍ ଖେଳ ଅନ୍ୟତମ ଏହା ଇଂଲଣ୍ଡ ଭାରତ ଖେଳ ହେଲେ ମଧ୍ୟ ବର୍ତ୍ତମାନ ଏହା ସାରା ବିଶ୍ୱରେ ଦେଶ ଲୋକପ୍ରିୟ ହୋଇ ପାରିଛନ୍ତି ଏମିତିକା ଆମ ଗାଁ ପିଲା ବି ଏମିତିକା ଆଗକୁ ଯିବେ ବୋଲି ବହୁତ ଆଶା ରଖିଥାନ୍ତି ଏମିତିକା ଆମ ଗାଁ ପିଲା ଆମେ ସାଙ୍ଗ ହେଇ ଖେଳିଥାଉ କ୍ରିକେଟ୍ ଫୁଟବଲ୍ ଭଲି ଗୋଟିଏ ପଡ଼ିଆରେ ଅନୁଷ୍ଠିତ ହୁଏ ଆୟତକାର କ୍ଷେତ୍ରରେ ଏକ ପିଚ୍ ପ୍ରସ୍ତୁତ ହୁଏ ପିଚ୍ର ଉଭୟ ପାର୍ଶ୍ୱରେ ଦୁଇ ଦୁଇଟି ୱିକେଟ୍ ରହିଥାଏ ପ୍ରତ୍ୟେକ ୱିକେଟ୍ରେ ତିନୋଟି ଷ୍ଟମ୍ପ କ୍ରିକେଟ୍ ଖେଳ ଲେଖିବା ପାଇଁ ଏହା ଉପକରଣ ଗୁଡ଼ିକ ହେଉଛି ବ୍ୟାଟ୍ ବଲ୍ ପ୍ୟାଡ଼୍ ଗ୍ଲୋଭ୍ସ ହେଲମେଟ୍ ଓ ଗାର୍ଡ଼୍ ଇତ୍ୟାଦି ପ୍ରତି ଗୋଟିଏ ଦଳ ବ୍ୟାଟିଂ କଲାବେଳେ ଅନ୍ୟ ଦଳଟି ପ୍ଳିଜ୍ ପ୍ଲିଜ୍ କରିଥାନ୍ତି ଯେଉଁ ଦଳ ଅଧିକ ରନ୍ କରେ ସେହି ଦଳକୁ ବିଜୟୀ ଘୋଷଣା କରିଥାଏ ଏମିତିକା ଆମ ଗାଁ ପିଲା ଖେଳିବାର ବହୁତ ଆଶା ରଖିଥାନ୍ତି ଭାବନ୍ତି ଆମେ ନ୍ୟାସନାଲ୍ ଇଣ୍ଟରନ୍ୟାସନାଲ୍ ପର୍ଯ୍ୟନ୍ତ ପହଞ୍ଚି ପାରୁ ଯେମିତି ଗ୍ରାମୀଣ ଗ୍ରାମୀଣ ଲୋକେ ଆମର ଏହି ଖେଳ ବହୁତ ଭଲ ଭାବରେ କରିଥାନ୍ତି ପ୍ରତ୍ୟେକ ଆମ ଗ୍ରାମ ଗ୍ରାମୀଣ ପ୍ରତ୍ୟେକ ଗ୍ରାମର ଛୁଆ ଖେଳିଥାଉ